ଦଶ ଦୁଇ ଦୁଇ ହଜାର ତେଇଶ ସାତ ତିନି ଦୁଇ ହଜାର ଛବିଶ ପାଞ୍ଚ ଛଅ ଦୁଇ ହଜାର ଛବିଶ ନଅ ଦୁଇ ଦୁଇ ହଜାର ବାଇଶ ନଅ ଦଶ ଦୁଇ ହଜାର ତେଇଶ